ହଁ ମୁଁ ସମ୍ବାଦ ନ୍ୟୁଜ ପେପର ବାଲା କହୁଥିଲି ହଁ ଠିକ ଅଛି ଆପଣ କେଉଁଠୁ କହୁଥିଲେ ଆପଣଙ୍କ ନାଁଟା ଟିକେ କହିଲେ

ଆଉ କଣ ଆପଣଙ୍କର କଣ କଣ ଦୋକାନ ଅଛି ଆପଣଙ୍କର ହଁ ଠିକ ଅଛି ଆମେ ମୁଁ ପେପର ସେସବୁ ଆମର ପ୍ରେସ ଯେଉଁଠି ଅଛି ତାଙ୍କ ସହିତ କଥା ହୋଇଯିବୁ ମୁଁ ନ୍ୟୁଜ କାଢ଼ିଦେବି ଆଉ କୁହ କ'ଣ କ'ଣ ଦରକାର ମୋତେ କୁହ କେମିତି କ'ଣ ତାଙ୍କେ ପିଲାଙ୍କର ସ୍ୟାଲେରି କେତେ ରହିବ ଆଉ ତା'ପରେ ହେଉଛି କେତେ ଜାଗା ଦରକାର ପେପରର କେଉଁଠି ମାନେ କେଉଁ ପେଜରେ କାଢ଼ିବାକୁ ଚାହୁଁଛ ଆଚ୍ଛା ଫ୍ରଣ୍ଟ ପେଜ ଆଚ୍ଛା ଫ୍ରଣ୍ଟ ପେଜରେ ହେଲେ କିନ୍ତୁ ଅଧିକା ପଇସା ପଡ଼ିବ

ଠିକ ଅଛି ମାନେ ଫ୍ରଣ୍ଟ ପେଜରେ ଆମର ନେଉଛୁ ଧର ଆମେ ଯେମିତି ସ୍କୋୟାର୍ ଫୁଟ୍ରେ ଯେମିତି ହିସାବ ହୁଏ ଆମର ପେପରରେ ଆମର ସେମିତି ହିସାବ ହେଉଛି ହେଲାକି ହଁ ସେମିତି ହେଲେ ଧର ୱାନ୍ ସେମିରେ ୱାନ୍ ସେବି ଆପଣଙ୍କୁ ପଡ଼ିଯିବ ପାଖା ପାଖି କି ଛଅ ଟଙ୍କା କି ସାତ ଟଙ୍କା ଭିତରେ ଛଅ ଟଙ୍କା ସାତ ଟଙ୍କା ହେଲେ ଯଦି ପନ୍ଦର ସେମିରେ ଦଶ ସେମି କି ପନ୍ଦର ସେମିରେ ପନ୍ଦର ସେମିରେ କୋଡ଼ିଏ ସେମି କି କୋଡ଼ିଏ ସେମିରେ କେତେ ଏଇ ହିସାବରେ କାଲକୁଲେସନ ହେବ ଆଉ କେତେ ସେମିରେ କେତେ ସେମି ନେବେ

ହଁ ପନ୍ଦରରୁ କୋଡ଼ିଏ ଆଚ୍ଛା ଆଚ୍ଛା ସେଇକଥା ପନ୍ଦରରୁ କୋଡ଼ିଏ ପନ୍ଦରରୁ କୋଡ଼ିଏ ହେଲେ ପାଖା ପାଖି ଆଚ୍ଛା କେତେ ଥର ଏଇ ନ୍ୟୁଜଟା କଢ଼ାଯିବ କେତେଦିନ ପାଇଁ କଢ଼ାଯିବ ଏଇଟା ଆଚ୍ଛା ଦୁଇ ଚାରି ଦିନ ଦୁଇ ଚାରି ଦିନ ହେଲେ ଏଇଟା ଆପଣଙ୍କର ଲାଗିଯିବ ତା'ର ଲାଗିଯିବ ପର୍ ଡେ ହିସାବରେ ଦେଖନ୍ତୁ ସାତ ହଜାର ବୁଝି ପାରିଲେ ପର୍ ଡେ ହିସାବରେ ସାତ ହଜାର ହେଲେ ଆପଣଙ୍କୁ ଲାଗିଯିବ ସାତ ତିରିକି ଏକୋଇଶି ତିନି ଦିନି ହେଲେ ସାତ ତିରିକି ଏକୋଇଶ ହଜାର ଟଙ୍କା ଲାଗିବ

ଠିକ ଅଛି ଦୁଇ ଦିନ ହେଲେ ଲାଗିଯିବ ସାତ ସାତ ଚଉଦ ହଜାର ଟଙ୍କା ଲାଗିବ ଆଉ ଆପଣଙ୍କର ଡିଟେଲସ ମୋତେ ଲେଖି ଦେଇକି ଗୋଟିଏ ପେପରରେ ଦେଇଦେବେ ହେଲା ତ କେତେ ଟଙ୍କା ସ୍ୟାଲେରି ରହିବ ପିଲାଙ୍କର କଣ କ୍ଵାଲିଫିକେସନ୍ ରହିବ ସେରା ମୋତେ ଲେଖିକି ଦେଇଦେଲେ ମୁଁ ହେଉଛି ଏଡ଼ କରିକି ଦେଇଦେବି ଆଉ ହେଲାକି